ଆମ ଅଞ୍ଚଳରେ ଆମର୍ ଇ ଗାଁନ ସ ଦୁଇ ଖେଳ୍ ଚାଷ୍ ହେସି ଇ ଯହ କରି ଧାନ୍ ଚାଷ୍ ବି ହେସି ଆଉ ଆମର୍ ଇ ଥଣ୍ଡା ମାସେ ଫୁଲ୍ କୋବି ବା ଫୁଲ୍ କୋବି ବନ୍ଧା କୋବି ଆମର୍ ବାଏଗନ୍ ହେଲା କଞ୍ଚା ମିର୍ଚା ହେଲା ପାତଲ୍ଘଣ୍ଟା ହେଲା ଇ ଚାଷ୍ମାନେ ଆମର୍ ସବୁ ହେସି ଆମର୍ ଚାଉଲ୍ ଡାଲି ଜାତୀୟ ଯେନ୍ ଆମର୍ ଖାଦ୍ୟ ମାନେ ଯେନ୍ ଅଛେ ଆମର୍ ଚାଷ୍ ହେସି ଇଟା ଆରୁ ଆମର୍ ଇଆଡ଼େ ହେନ୍ତା ମରୁଡ଼ି ଚାଷ୍ ନାଇଁନ ପହେଲା ଆମର୍ ଇନ ଯେନ୍ ହଲଦୀ ବି ଚାଷ୍ ହେସି ଆଉ ଆମର୍ ଇ ପନିପନିବା ସବୁ ଚାଷ୍ ହେସି ଆମର୍ ଇନକିନି ବେଶି କରି ଆମର୍ ଧାନ୍ ଚାଷ୍ ଜହ ହେସି ବଏଲେ ଆମେ ବେଶି କରି ଚାଉଲ୍ କର୍ସୁଁ ଆମେ ଗହମ୍ ହେତେ ଖାଉନି ଆମେ ବେଶି କରି ଧାନ୍ ଚାଷ୍ ଯହ କର୍ସୁଁ ଆମେ ଚାଉଲ୍